ଆମ ଗାଁରେ ଜ ଜଳର ବିଭିନ୍ନ ଉତ୍ସ ରହିଛି ସେଥିମଧ୍ୟରୁ ନଦୀ ବନ୍ଧ ନଳକୂପ କୂଅଁ ଇତ୍ୟାଦି ରହିଛି ସମସ୍ତେ ଖର ପିଇବା ପାଣି ନଳକୂପରୁ ନିଅନ୍ତି ଆମ ଗ୍ରାମରେ ଆଠଟି ନଳକୂପ ଅଛି ସେଥିମଧ୍ୟରୁ ଚାରିଶହ ଘର ପାଣି ନିଅନ୍ତି ପୁଣି ନଦୀ ନଦୀରେ ସମସ୍ତେ ଲୁଗା ସଫା ସଫା କରିବାକୁ ଯାଆନ୍ତି ସେଥିମଧ୍ୟରୁ କିଛି ଜଣ ଗାଧେଇ ଯାଆନ୍ତି କିଛି ଜଣ ଲୁଗା ସଫା କରନ୍ତି ଓ କିଛି ଜଣ ବିଭିନ୍ନ ତାଙ୍କ କାମ କରନ୍ତି ପୁଣି ବନ୍ଧ ବନ୍ଧରେ ବନ୍ଧରେ ଲୋକଯାକ ମାଛ ଧରନ୍ତି ପୁଣି ଆଉକିଛି କରନ୍ତିନି

ଆମ ବ୍ଲକ୍ରେ ଗୋଟିଏ ଜଳପ୍ରପାତ ମଧ୍ୟ ରହିଛି ସେ ଜଳପ୍ରପାତକୁ ଦର୍ଶନ କରିବା ପାଇଁ ବିଭିନ୍ନ ଗ୍ରାମ ବ୍ଲକ୍ ଅଞ୍ଚଳରୁ ମଧ୍ୟ ଲୋକ ଆସନ୍ତି ସେଇଠି ବଣଭୋଜି ମଧ୍ୟ କରନ୍ତି ତା ତତ୍ ସାଙ୍ଗେ ଲୋକପ୍ରିୟ ସ୍ଥାନ ଚାଟିଗଣା ଜଳପ୍ରପାତ ତହିଁରେ ବହୁତ ଗୁଡ଼ାଏ ସିନେରୀ ମଧ୍ୟ ଅଛି